ମୁଁ କହୁଥିଲି କ'ଣ କରୁଛ କହୁଥିଲି ରଜ ଆସୁଛି ଡ୍ରେସ୍ ଆଣିବାକୁ କ'ଣ ଡ୍ରେସ୍ ରଜ ଆସୁଛି ଏବେ ଡ୍ରେସ୍ ହୋଇଥାଉ ରଜକୁ କରିବନି ହଁ କି ରଜରେ ସମସ୍ତଙ୍କର ମୋର କ'ଣ ପାଇଁ ହେବନି କି ତ ରଜ ଆସୁଛି ମାନେ ଡ୍ରେସ୍ ହେବ ସମସ୍ତେ ପିନ୍ଧିବେ ସମସ୍ତେ ସମସ୍ତେ ପିନ୍ଧିବେ ନୁହଁ ମୁଁ ଥରଟେ ପିନ୍ଧି ଦେଇଛି ସମସ୍ତେ ପିନ୍ଧିବେ ମୁଁ ଆଉ ପିନ୍ଧିବିନି ହଁ କରିଛି ପୁଣି ଏ ମାସରେ ଆଉ ଗୋଟେ କରିବି କି ଝିଅର ହେବ ସମସ୍ତଙ୍କର ହେବ ମୋର କ'ଣ ପାଇଁ ହେବନି କ'ଣ ପାଇଁ ହେବନି ମୁଁ କରିବି ମୁଁ ଜାଣିନି ମୁଁ ଡ୍ରେସ୍ ଆଣିବି ମୁଁ ସମସ୍ତେ କି ବେଶୀ ଠକି ଦେଉଛ ମୋତେ ଆଉ ଝିଅ ପାଇଁ ତ କରିବ ମୋ ପାଇଁ କାହିଁକି କରିବନି ନା ମୋର ରଜକୁ ହିଁ ଦରକାର ରଜରେ ସମସ୍ତେ ପିନ୍ଧିବେ ନା ଆଗକୁ ସମସ୍ତେ ପିନ୍ଧିବେ ନୂଆ କି ସେଟା ତ ଥରେ ପିନ୍ଧି ସାରିଛି ତୁମେ ଜାଣିନ ମୁଁ ଗୋଟେ ଡ୍ରେସ୍ ଥରେ ପିନ୍ଧିଲେ ଆଉ ଥରେ ପିନ୍ଧେନି କି ସେଟା ମୁଁ ପିନ୍ଧିକି ଫଟୋ ଉଠେଇ ସାରିଛି ମୁଁ ଆଉ ଗୋଟେ ଡ୍ରେସ୍ ଆଣିବି କିଛି ନାହିଁ ତୁମେ ମୋତେ ପଇସା ଦେବ ମାନେ ଦେବ ହକ ନାହିଁ ଦେବ କ'ଣ ପାଇଁ ଦେବନି ସମସ୍ତେ ପିନ୍ଧିବେ ତ ମୁଁ ବି ପିନ୍ଧିବି ନୂଆ ଦୁଇ ହଜାର ଟଙ୍କା କ'ଣ ପାଇଁ ଦୁଇ ହଜାର ଟଙ୍କା ହିଁ ଦେବ ତୁମେ ହଁ ମୁଁ ଗୋଟେ ଟପ୍ ଗୋଟେ କ'ଣ ଆଡ଼ିଡାସ୍ର ଗୋଟେ ଟିସାର୍ଟ୍ ହେଉଛି ଦୁଇ ହଜାର ଟଙ୍କା ବା ଆଉ ତୁମେ ମୋତେ କ'ଣ କହୁଛ ଲେଭିସ୍ର ଗୋଟେ ଟିସାର୍ଟ୍ ହେଉଛି ଦୁଇ ହଜାର ଟଙ୍କା ଗୋଟେ ଟି ସାର୍ଟ୍ରେ ତ ଦୁଇ ହଜାର ଟଙ୍କା ପଳାଇବ ଆଡ଼ିଡାସ୍ ପୁମା ଯେଉଁଥିରୁ ଧରିବୁ ଦୁଇ ହଜାର ଟଙ୍କା କି ମୁଁ ଦାମିକିଆ ଆଣିବି ସମସ୍ତେ ଆଣିବେ ମୁଁ ବି ଆଣିବି ମୋତେ ତୁମେ ଦେବ ଦୁଇ ହଜାର ଟଙ୍କା ନା ମୁଁ ଏହି ମାସରେ ନୂଆ ଡ୍ରେସ୍ ଆଣିବି ଗୋଟେ ଭଲ ଡ୍ରେସ୍ ଆଣିବି କି ମୁଁ ଦେଖିଛି ଫ୍ଲିପକାର୍ଟ୍ରେ ଗୋଟେ ନୂଆ ଆସିଛି ଟିସାର୍ଟ୍ଟେ ଭଲ ଟି୍ସାର୍ଟଟେ ଆସିଛି ଏଇ ପୁମାର ମୁଁ ସେଇଟା ଆଣିବି ସେଇଟା ଦୁଇ ହଜାର ପଚିଶ ଶହ ପଡ଼ୁଛି ମୁ ତୁମକୁ ଦୁଇ ହଜାର ଟଙ୍କା ମାଗୁଛି ଆଉ ପାଞ୍ଚ ଶହ ଟଙ୍କା ମୁଁ ଦେବି ଆଉ ତୁମେ ଯଦି ପାଞ୍ଚ ଶହ ଟଙ୍କା ଦେଇଦେବ ଭଲ କଥା ପଚିଶ ଶହ ଟଙ୍କା ଦେଇଦେବ ନାଇଁ ହଜାରେ ଟଙ୍କାରେ କିଛି ହେବନି ହଉ ଦୁଇ ହଜାର ଟଙ୍କା ଦିଅ ଗୋଟିଏ ହଜାର ଟଙ୍କା ଡ୍ରେସ୍ ଆଣିବି ଆଉ ଦୁଇଟା ଟିସାର୍ଟ୍ ଆଉ ଗୋଟେ ପ୍ୟାଣ୍ଟ୍ ଆଣିବି କି ତୁମେ ମୋତେ ଦୁଇ ହଜାର ଟଙ୍କା ଦେବ କଥା ଦେବ ମୁଁ ଦୁଇଟା ଡ୍ରେସ୍ ଆଣିବି କ'ଣ ବୁଝୁନି ତୁମେ ଏମିତି ତୁମେ ଏମିତି ସବୁବେଳେ ମୋତେ ଠକିବ କି ହଁ ତ ସମସ୍ତେ ପିନ୍ଧିବେ ମୁଁ ଆଉ ପିନ୍ଧିବିନି ତୁମେ ମୋତେ ଦୁଇ ହଜାର ଟଙ୍କା ଦେବ ହଉ ଦେବ ମାନେ ଦେବ କି ରଜ ହେଉଛି ଆମର ପର୍ବ ସମସ୍ତେ ପିନ୍ଧିବେ ଆମ ହଷ୍ଟେଲ୍ରେ ମୁଁ କ'ଣ ପାଇଁ ପିନ୍ଧିବିନି ମୁଁ ବି ପିନ୍ଧିବି ହଉ ଠିକ୍ ଅଛି ମୁଁ ବି ମା' ସହିତ କଥା ହୋଇଯିବି କି ରଜ ଆସୁଛି ଆମର ରଜଟା ହେଉଛି ଆମ ପର୍ବ ସମସ୍ତେ ପିନ୍ଧିବେ ମୁଁ ବି ପିନ୍ଧିବି ନୂଆ ଡ୍ରେସ୍